ମୋର ପ୍ରିୟ ଖାଦ୍ୟ ହେଲା ଅଣ୍ଡା ଆଉ ଚିକେନ ଅଣ୍ଡା ଚିକେନ ଖାଇବା ଦ୍ୱାରା ମୋର ଶରୀର ଠିକ୍ ରହିଥାଏ ଆଉ ପ୍ରୋଟିନ୍ ମିଳିଥାଏ ସେଥିପାଇଁ ଆମେ ଅଣ୍ଡା ଆଉ ଚିକେନ ଖାଇଥାଉ